ହୋଟେଲ୍ ଏବଂ ଢାବା ରେ ବାହାରେ ମୁଁ ନାନ୍ ଆଉ ରୁଟି କିମ୍ବା ଆମିଷ ମଟନ୍ ହଉ ଚିକେନ୍ ହଉ ଏଗୁଡ଼ା ଖାଇବାକୁ ମୋତେ ବହୁତ ଭଲ ଲାଗେ କାରଣ ଢାବା ମାନଙ୍କର ନାନ୍ଟି ବହୁତ ଭଲ ରେ ବନାଇ ଥାନ୍ତି ଆଉ ସେମାନେ ଘିଅ ଫିଅ ଦେଇ ମସଲା ନାନ୍ ଦେଇ ଆମ ଘରୋଇ ଅପେକ୍ଷା ସେମାନେ ଭଲରେ ଟିକେ ତିଆରି କରିଥାନ୍ତି ଏବଂ ଚିକେନ୍ ମଟନ୍କୁ ସେମାନେ ବହୁତ ଭଲ ଭାବରେ ରୋଷେଇ କରିଥାନ୍ତି ଯେଉଁଟା କି ଖାଇବାକୁ ପାଟିକି ସ୍ୱାଦ ଲାଗି ଥାଏ ଏବଂ ତାକୁ ଖାଇଲେ ଆଉଥରେ ମଧ୍ୟ ଖାଇବାକୁ ଇଚ୍ଛା ହୁଏ ମୁଁ ଏଇଗୁଡ଼ା ସବୁ ଖାଇବାକୁ ବହୁତ ଭଲ ପାଏ